ପଶୁପାଳନରେ କୌଣସି ସମସ୍ୟା ହେଲେ ବା ପଶୁ ମାନଙ୍କର କୌଣସି ରୋଗ ବ୍ୟାଧି ହେଲେ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଏବଂ ଟିଭିରେ ପଶୁପାଳନ ସମ୍ବନ୍ଧରେ କିଛି ଅଭିଜ୍ଞତା ପାଇଥାଏ ଏବଂ ଡାକ୍ତରମାନଙ୍କର ପରାମର୍ଶ ନେଇଥାଏ ଟି ଭି ମାଧ୍ୟମରେ ପ୍ରତ୍ୟେକ ସପ୍ତାହକୁ ଥରେ ପଶୁପାଳନ ଏବଂ ତାଙ୍କର ନିୟମ ଅନୁ ସାରେ ସେ ଆମକୁ ସଚେତନ କରନ୍ତି ଏବଂ ମୁଁ ମଧ୍ୟ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସେହି ସମ୍ବଦ୍ଧରେ କିଛି ମୁଁ ଅଭିଜ୍ଞତା ଅର୍ଜନ କରିଥାଏ ଯଦି କୌଣସି ପଶୁର ବା ଛେଳି ମେଣ୍ଢାର ଶୀତଦିନରେ ଗଳା ଫୁଲିଯିବା ଏବଂ ପେଟ ଫୁଲିଯିବା ଏ ସମ୍ବଦ୍ଧରେ କିଛି ରୋଗବ୍ୟାଧି ହେଲେ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ଚ୍ୟାନେଲ୍ ମାଧ୍ୟମରେ ଏବଂ ଟି ଭି ମାଧ୍ୟମରେ ସେ ସମ୍ବଦ୍ଧରେ ମୁଁ ଏଁ ତା'ର ଉପକାର କେମିତି ହେଇପାରିବ ସେମାନଙ୍କର ରୋଗ କେମତି ଦୂର ହେଇପାରିବ ଏଁ ତା'ର ଚିକିତ୍ସା ସବୁ ମୁଁ ସେହି ଚ୍ୟାନେଲ୍ ମାଧ୍ୟମରେ ମୁଁ ଅନୁସରଣ କରିଥାଏ ଏବଂ ଗାଈମାନଙ୍କର ଖୁରା ହେବା ଗୋରୁମାନଙ୍କର ଖୁରା ହେବା ଏହି ସମ୍ବନ୍ଧରେ ମଧ୍ୟ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସେଗୁଡ଼ିକର କେମିତି ଏଁ ଚିକିତ୍ସା ହେଇପାରିବ ସେମାନଙ୍କର ଭଲ ଔଷଧ କେଉଁ ଔଷଧ ଦେଲେ କିଭଳି ତାଙ୍କୁ ସେବା କଲେ ସେଗୁଡ଼ିକ ଭଲ ହେଇପାରିବ ସେଥିରୁ ମୁଁ ଜ୍ଞାନ ଅର୍ଜନ କରିଥାଏ ତେଣୁ ସବୁ ସମୟ ମୁଁ ସତର୍କତା ସହିତ ୟୁଟ୍ୟୁବ୍ ଚ୍ୟାନେଲ୍ ଟି ଭି ଚ୍ୟାନେଲ୍ ଏବଂ ଡାକ୍ତରମାନଙ୍କର ପରାମର୍ଶ ମୁଁ ନେଇ ସେମାନଙ୍କର ଗୋରୁ ଗାଈ ପଶୁ ପକ୍ଷୀମାନଙ୍କର ସେବା କେମିତି ହେଇପାରିବ ସେମାନେ ଭଲରେ କେମିତି ରହିପାରିବେ ତା'ର ମୁଁ ତାଙ୍କ ପାଖରୁ ମୁଁ ଅନୁସରଣ କରିଥାଏ